ହଁ ହଁ ନମସ୍କାର

ମୋ ଦେହ ଖରାପ ଥିଲା ତ ମୁଁ ଆପଣଙ୍କ ପାଖକୁ ଦେଖେଇବାକୁ ଆସିଥିଲି ମୋର ଦେହ ଖରାପ ଥିଲା ତ ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଦେଖେଇବାକୁ ଆସିଥିଲି କେତେଟାକୁ ମେଡ଼ିକାଲ ଖୋଲୁଛନ୍ତି କେତେଟାକୁ ମେଡ଼ିକାଲ୍ ଖୋଲୁଛନ୍ତି ସବୁଦିନ ଖୋଲୁଛନ୍ତି ନା କେଉଁଦିନ ବନ୍ଦ କରୁଛନ୍ତି ମେଡ଼ିକାଲରେ ସମସ୍ତଙ୍କ ରୋଗୀ ପାଇଁ ସଫିସିଏଣ୍ଟ ବେଡ଼ ଅଛି କ'ଣ କ'ଣ ଫ୍ୟାସିଲିଟି ଅଛି ଆପଣଙ୍କର ଆପଣଙ୍କ ହସ୍ପିଟାଲରେ ନର୍ସ କେତେଜଣ ଅଛନ୍ତି ଆଉ ଡକ୍ଟର କେତେଜଣ ଅଛନ୍ତି ଆପଣଙ୍କ ମେଡ଼ିକାଲ୍ ଯିବାକୁ ଲାଇନ୍ ବାନ୍ଧିବାକୁ ପଡ଼ୁଛି ହେଉ ମୁଁ କାଲି ଯାଉଛି ଦେଖିବାକୁ ଆଉ ସବୁ ସଫାସୁତରା ଅଛି ଆପଣଙ୍କ ମେଡ଼ିକାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଙ୍କର କାର୍ଡ଼ ଆପଣଙ୍କ ହସ୍ପିଟାଲ ଚାଲୁଛି ସେଇଟା କାଲି ଧରିକି ଗଲେ ଆପଣଙ୍କ ହସ୍ପିଟାଲରେ ହେବ ମୋର ଆଉ ସାଙ୍ଗ କେତେଜଣ ଯିବେ କାଲି ମୁଁ ତାଙ୍କୁ ସେମାନଙ୍କୁ ଧରିକି ଯିବି ହେଉ ମୁଁ କାଲି ଯାଉଛି ଏବେ ମୁଁ ରହୁଛି ହେଉ ମୁଁ କାଲି ଯାଉଛି ଏବେ ମୁଁ ରଖୁଛି